କାଁ କହୁଛ ରୋଷଇ କରୁଛି ଏନ୍ତା ବୋଇଲେ ଟିକେ ଦେବାର୍ ଲାଗି ଚେଷ୍ଟା କର୍ବ ଇଲେକ୍ଟ୍ରି ବିଲ୍ ସବୁ ପାଏନ୍ ବିଲ୍ ସବୁ ଦେବାର୍କେ ପଡ଼ୁଛେ ବୋଇଲେ ତୁମେ ଟିକେ ନାଇଁଦେବ ବୋଇଲେ ହେବା କେଁ ଟିକେ ଚେଷ୍ଟା କର୍ବ ଆମେ ବି ବୁଝୁଛୁଁ ତୁମର୍ କଥା ହଁ ହଁ ହଁ ଆର ମାସ ଦେଇଦେବ ଟିକେ ଦେବ ହେନ୍ତା ଦେର୍ ନାଇଁ କର୍ବ

ହଁ ଦେବ ହୁଁ

ଆମର୍ ବଲାଙ୍ଗୀର୍ର ଚାଉଲ୍ ବରା ଫେମସ୍ ଆଏ

ହଁ ଆମର୍ଟା ପହଞ୍ଚେଇଦେବ ଘର୍କେ ମୁଇଁ ଆର୍ ତମ୍କୁ କହିମି କହୁଥିଲିଁ ତୁମେ ପଲେଇଗଲ ଜାଣି ନାଇପାର୍ଲିଁ ହଁ ହଁ ଦେବାର୍ ଲାଗି ଟିକେ ଚେଷ୍ଟା କର୍ବ ହଁ ଆମର୍ ଇନେ ଚାଉଲ୍ ବରା ବହୁତ୍ ଭଲ୍ ଯିଏ ତ ଭଲ୍ ଲାଗ୍ବା ସେ ତ ରେଟ୍ ହେବା ହଁ ତ ହୁଁ କେନ୍ତା ଭଲ୍ ଲାଗ୍ବା କେଁ ଦେଖ ଖାଏବାର୍ ଆଗ୍ରୁ ପଏସାର୍ ଆଗ୍ରୁ ଟେଷ୍ଟ୍ ଦେଖି ଦେଖ ହୁଁ ହୁଁ ଯିମା ଆମେ ଡେଲି ଯାଏସୁଁ ଚାଉଲ୍ ବରା ଖାଇ ଡେଲି ଯାଏସୁଁ ଆମେ ହୁଁ